ଆମେ ସାଧାରଣତଃ ଗାଁରେ ଚାଷ କାମରେ ସମସ୍ତେ ଚାଷ କାମ ହିଁ କରନ୍ତି ଚାଷ କାମ ସହିତ ପଶୁପକ୍ଷୀ ବି ପାଳନ ଆମେ କରିଛୁ ଗାଈ ଛେଳି ଏମାନଙ୍କୁ ସବୁ ପାଳିଛୁ ରୋଜଗାରକ୍ଷମ ହବାକୁ ଯେଉଁ ସେମାନଙ୍କର ରକ୍ଷଣାବେକ୍ଷଣ ନିମନ୍ତେ ଘରଫର ହେଇଛି ଆଉ ତାଙ୍କର ଯଦି ଟୀକାକରଣ ଯେଉଁ ଆମର ରୋଗଫୋଗ ରୋଗ ନିରୋଧ ପାଇଁ ଡକ୍ଟର ସବୁ ଆମର ଯେଉଁ ଭେଟେନାରୀ ଡକ୍ଟର ସେସବୁ ମାସକୁ ଥରେ ଆସନ୍ତି ତାଙ୍କୁ ଟୀକାକରଣ ଟୀକା ଦିଅନ୍ତି ତାଙ୍କ ମେଡ଼ିସିନ୍ ଦିଅନ୍ତି ଆଉ ତାଙ୍କ ତାଙ୍କ ରୋଗରୁ ସେମାନେ ମୁକ୍ତ ହୁଅନ୍ତି ତେଣୁ ତାଙ୍କର ଆମେ ଚିକିତ୍ସା କରୁ ଡାକ୍ତର ଆସି ଦେଖିକି ଯାଆନ୍ତି ତାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମେ ନଉ ଆଉ ସେ ମେଡ଼ିସିନ୍ ଫେଡ଼ିସିନ୍ ସବୁ ଖାଆନ୍ତି ତାଙ୍କୁ ଯେଉଁ ଦିଆହୁୁଏ ଟୀକା ଟୀକା ଟୀକା କି ମେଡ଼ିସିନ୍ ସବୁ ଦିଅନ୍ତି ତାଙ୍କ ଦ୍ୱାରା ଆମର ବି କିଛି ଅସୁବିଧା ହୁଏ ନାହିଁ ତେଣୁ ସଂକ୍ରମିତ ହୁଏ ନାହିଁ ତେଣୁ ଆମେ ତାଙ୍କର ଯତ୍ନ ଏହିପରି ହିସାବରେ ନେଉ